ଭାରତ ଏକ ଐତିହାସିକ ଦେଶ ଏବଂ ଏହି ଦେଶର କୀର୍ତ୍ତି ଦେଶ ଦେଶ ମଧ୍ୟରେ ଅନେକ ଅନେକ ଲୋକ ଜାଣନ୍ତି ଏବଂ ଆମ ଦେଶ ଭାରତ ଏକ ସୁନାର ଦେଶ ଅଟେ ଏହି ଦେଶରେ ଅନେକ ମହାପୁରୁଷ ଯେମିତିକି ମହାତ୍ମା ଗାନ୍ଧୀ ଜବାହାରଲାଲ ନେହରୁ ଏହିପରି କିଛି ମହାପୁରୁଷ ମାନେ ଜନ୍ମଗ୍ରହଣ କରିଛନ୍ତି ଏବଂ ମୁଁ ଏଇ ଦେଶରେ ଜନ୍ମଗ୍ରହଣ କରି ନିଜକୁ ବହୁତ ଗର୍ବ ଗର୍ବିତ ଅନୁଭବ କରୁଛିି ଆମ ଦେଶର କୀର୍ତ୍ତି ଦେଶ ଦେଶ ମଧ୍ୟରେ ପ୍ରଚଳିତ ଅଛି ଆମ ଦେଶ ଭାରତ ତିନିଶହ ବର୍ଷ ଧରି ଇଂରେଜମାନଙ୍କ ଶାସନରେ ଥିଲା ଇଂରେଜମାନଙ୍କ ଶାସନରୁ ଆମ ଦେଶକୁ ମହାତ୍ମା ଗାନ୍ଧୀ ଜବାହାରଲାଲ ନେହରୁ ସୁବାଷ ଚନ୍ଦ୍ର ବୋଷ ଏବଂ ଅନ୍ୟାନ୍ୟ ମହାପୁରୁଷମାନେ ଆମ ଦେଶର ଇଂରେଜମାନଙ୍କ କବଳରୁ ଆମ ଦେଶକୁ ମୁକ୍ତ କରିଥିଲେ ଏବଂ ଆମକୁ ସ୍ଵାଧୀନତା ଦେଇଥିଲେ ଏବଂ ଏହି ଦେଶରେ ମୁଁ ଜନ୍ମଗ୍ରହଣ କରି ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି ଏବଂ ମୋତେ ପସନ୍ଦ ହେଇଥିବା ମୋର ମହାପୁରୁଷ ଭାରତର ମହାପୁରୁଷମାନେ ହେଲେ ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଜବାହାରଲାଲ ନେହେରୁ ଲାଲ ବାହାଦୁର ଶାସ୍ତ୍ରୀ ଏମିତି ଅନେକ ଅଛନ୍ତି ଯେଉଁମାନେ ଆମ ଭାରତର ସୁନାମ ପୁତ୍ର ଏବଂ ଅନ୍ୟାନ୍ୟ ମହାପୁରୁଷମାନେ ଅଛନ୍ତି ଯେଉଁମାନେ ଆମ ଦେଶକୁ ସ୍ଵାଧୀନତା ଆଣି ଦେଇଥିଲେ ଏବଂ ଆଗ ଯୁଗର ଭାରତ ଏବଂ ଏ ଯୁଗର ଭାରତ ମଧ୍ୟରେ ବହୁତ ତଫାତ ଅଛି ଯେମିତିକି ଏବେକା ଭାରତରେ ଆମେ ବହୁତ ଉନ୍ନତି ଲାଭ କଲୁଣି